ରୋଷଇ କର୍ବାର୍ଲାଗି ଆମେ କରେଇ ବ୍ୟବହାର୍ କର୍ସୁଁ ଯେନ୍ତା କି ଭଲ୍ ଭଲ୍ ଲାଗ୍ସି ଆମ୍କୁ ସେଥିରେ ରାନ୍ଧବାରକେ ରୋଷେଇ କଲା ସେନ ଭଲ୍ ସ୍ୱାଦ ହେସି ଟେଷ୍ଟି ବି ହେସି ଭଲ୍ ଲାଗ୍ସି ଆରୁ କଡ଼େଇ ଦ୍ୱାରା କର୍ବା ଦ୍ୱାରା କୌଣସି ସାମାନ୍ ପୁଡ଼ି ନାଇପାରେ ଏଇଟା ଟିକେ ମୋଟା ରହେସି ଆମେ ଗ୍ୟାସ୍ରେ କରୁ ବା ହିଟର୍ରେ ନାଇ ହେବେ ଗ୍ୟାସ୍ କଲେ ବି ପୁଡ଼ି ନାଇ ପାରେ ଆଉ ଯେତେବି ଆମେ ରୋଷଇ କର୍ମୁଁ ଯେତେବି ପର୍ବା କର୍ମୁଁ ସବୁ ଉତ୍ତମ୍ ଲାଗ୍ସି ଟେଷ୍ଟ୍ ଲାଗ୍ସି ସେଥିର୍ଲାଗି ଆମେ କରେଇକି ୟୁଜ୍ କର୍ସୁଁ ଆରୁ ଉତ୍ତମ ବି ଲାଗ୍ସୁଁ ସେଇଟା ଆରୁ ତାକୁ ଧରବୋ ଧରିକରି ଊହ୍ଲାବା ଲାଗି ଧର୍ବାର୍ ଲାଗି ସୁବଧା ଅଛେ ଯେନ୍ତାକି ହାତ୍କୁ ନିଆଁ ସେଥିର୍ ଲାଗି ସେ ସୁବିଧାମାନେ କରେଇକି ପ୍ରାୟ ଆମେ ରୋଷଇ କଲାବେଲେ ୟୁଜ୍ କରୁଚୁ ଆମେ